ହ୍ୟାଲୋ ହଁ ତ କ'ଣ ଯିବାଟି ଆଜି ହଁ ହଁ ମୁଁ ବାହାରି ସାରିଲିଣି ଯିବା ଆଉ ହଁ ଆଉ ହଉ ଆଉ ପହଞ୍ଚିବାକୁ କେତେ ମିନିଟ୍ ଲାଗିବ କେତେ ହମ୍ମ ହମ୍ମ ହଉ ଆଉ ଫିଲ୍ମ ହଲ୍ ତ ଆଜି କ'ଣ ପୁରା ଜାମ୍ ହେଇଛି ଆଉ କ'ଣ କରିବା ଆଜି ଭଲ ଫିଲ୍ମଟା ଅଛି କ'ଣ କହିଲୁ କ'ଣ କହିଲୁ ସମଥିଙ୍ଗ ସମଥିଙ୍ଗ ବୋଲି ଗୋଟେ ଫିଲ୍ମ ହଁ ଆଉ ହଉ ଚାଲ କ'ଣ ଟିକେଟ୍ କାଟିଦେବା ଯିବା କାଉଣ୍ଟର୍ ପାଖକୁ ତାପରେ ଯିବା ଭିତରକୁ ଆଉ ହଁ ଭିଡ଼ ଅଛି ହମ୍ମ ହଉ ଜଲ୍ଦି ସିଟ୍ରେ ବସିଯିବା ତାପରେ ଦେଖିବା ହଁ ଆରମ୍ଭ ହେଇଗଲାଣି ହଁ ହଉ ଚାଲ୍ ହେ ଅନୁଭବ ବର୍ଷା ବଢ଼ିଆ ଯୋଡ଼ି ଅଛି ଆଉ ହଁ ଆଉ ହଁ ଦୁଇଜଣଙ୍କ ପୁରା ହାଇଲାଇଟ୍ ଏଇଟା ସମଥିଙ୍ଗ ସମଥିଙ୍ଗ ଆଉ ଭଲ ହେଲା ଆଉ ବାବୁସାନ୍ ଅରିନ୍ଦମଠାରୁ ଇଏ ଭଲ ରୋଲ୍ ପ୍ଲେ' କରେ ହଁ ଆଉ ହମ୍ମ ହମ୍ମ ଆଉ ସେ ଯେଉଁ କ'ଣ କହିଲୁ ତା' ଦେହରେ କିଏ ବା ଅଛି ସେ ବୁଢ଼ୀଟା ସେ ଯେଉଁ ବୁଢ଼ୀଟା ହଁ ସେ ବୁଢ଼ୀଟା କ'ଣ ସେ ଫୁଙ୍କୁଥିଲା ହଁ ଫୁଙ୍କୁଥିଲା କ'ଣ ସେ ବର୍ଷା କ'ଣ ଚୁଲି ଫୁଙ୍କୁଥିଲା ସେଠୁ ଆଖିରେ ହଁ ସେ ବୁଢ଼ୀଟା ତାକୁ ସେ ବୁଢ଼ୀଟାକୁ ଅନଉ ଫାଟିଗଲା ଆଉ ଫୁଂକୁଥିଲା ବେଳେ ଆଖିରେ ପଡ଼ିଲା ନିଆଁ ଛିଟା ଭଲ ଭଲ ଲାଗୁଛି ସିରିଏଲଟା ଭଲ ବି ରୋମାଣ୍ଟିକ ସରି ସିରିଏଲଟା କହିଲି ଫିଲ୍ମଟା ହେଇଛି ରୋମାଣ୍ଟିକ ସିମିଏଲ ଫିଲ୍ମ ଆଉ ଭଲ ଅଛି ହମ୍ମ ଭଲ କ୍ୟାରେକ୍ଟର ନେଇଛନ୍ତି ଖଲ କ୍ୟାରେକ୍ଟର ପ୍ଲେ' କରୁଛନ୍ତି ଆଉ ହଉ ଆଉ ହଉ ଯିବା ଏଇଟା ସରିଗଲେ ଯିବା ଆଉ ହମ୍ମ ହମ୍ମ ହମ୍ମ ଆଉ ଏତେ ଲୋକ ବି ଆଜି ହଲରେ ବହୁତ ଭିଡ଼ ଆଉ ଦେଖିକି ଯିବା ଆଉ ସରିଗଲେ ଆଉ ହମ୍ମ ଏଠି କାଇଁ ପଛ ଧାଡ଼ିରେ ବସିଛେ ଜମା ଆଗ ଦେଖାଯାଉନି ଚାଲ ଆଗ ଧାଡ଼ିକୁ ଯିବା ହମ୍ମ ଏଠି ହୋହାଲ୍ଲା ହେଉଛନ୍ତି ପୁଅ ପିଲାଗୁଡ଼ା ବାହାରେ ସେପଟେ ହୋହାଲ୍ଲା ହଉଥିଲେ ପଛପଟେ ବି ସେ ଗୀତଫିତ ସାଉଣ୍ଡରେ ସେ ଆହୁରି ହୋହାଲ୍ଲା ହେଉଛନ୍ତି ଚାଲ ଆଗକୁ ଯାଇକି ଦେଖିବା ଆଉ ହମ୍ମ ହମ୍ମ ଏମିତି ତ ଉଠାପକା ହଉଥିବା ସେ କେତେବେଳେ ସରିଯିବ ତା' ଭିତରେ ଆମେ ଆଉ ଜାଣିପାରିବାନି ଆଉ ଭଲ ହେଉଛି ଫିଲିମଟା ଦେଖିଲାବେଳକୁ ଏ ପଛପଟେ ଏମିତି ହୋହାଲ୍ଲା ହେଉଛନ୍ତି ଏମିତିଆ କଥା ଆଉ ହଉ ହଉ ହଉ ସରିଗଲାଣି ତ ତ ଏବେ ଯିବା ଆଉ ଘରକୁ ହଁ ହଉ ହଉ ରହ ହଉ ଚାଲ ହମ୍ମ